ପଞ୍ଚାୟତରେ ଆମର ସରପଞ୍ଚ ଥାଆନ୍ତି ସେ ଅନେକ ପ୍ରକାର କାମ କରିଥାଆନ୍ତି ପୋଖରୀ କେଉଁଠି ଖୋଳାହେଲା ବାର୍ଦ୍ଧକ୍ୟ ଭତ୍ତା କଉଠି ଟ୍ୟୁବ୍ ୱେଲ୍ ହେଲାନି ଏମିତି ସବୁ ପ୍ରକାର ସୁବିଧା ରାସ୍ତା କାମ ସବୁ କରିଥାଆନ୍ତି ସରପଞ୍ଚ ଆଉ ସବୁ ସାହାଯ୍ୟ କରିଥାଆନ୍ତି ଆଉ